ମୁଁ ଏଇ ଦଶ ପନ୍ଦରଦିନ ହେବ ଗୋଟେ କୁର୍ତ୍ତୀ ଆଣିଥିଲି ତାରିଣୀ ବସ୍ତ୍ରାଳୟ ଯାଇକି ଗୋଟେ କୁର୍ତ୍ତୀ ନେଇକି ଆସିଥିଲି ସେ କୁର୍ତ୍ତୀ ବହୁତ ବଢ଼ିଆ ପଡ଼ିଥିଲା ଯେତେ ଧୋଇଲେ ବି ରଙ୍ଗ ଛାଡ଼ୁନାହିଁ ସୂତା ମଧ୍ୟ ବଢ଼ିଆ କାମ ଜମା ବି ଦେଖାଯାଉନି ଯେ ସିଏ ମୁଁ ପାଞ୍ଚଶହଟଙ୍କା ଦେଇ ଆଣିଥିଲି ପାଞ୍ଚଶହଟଙ୍କା ଭଳିଆ ଲାଗୁନି ପାର୍ଟିଫାର୍ଟି ୱେର୍ ବି ପିନ୍ଧିକି ଯାଇ ହେବ ବାହାଘରଫାଆଘର ଫଙ୍କସନ୍ ଫଙ୍କସନ୍କୁ ବି ପିନ୍ଧି ଯାଇହେବ ବହୁତ ବଢ଼ିଆ ପଡ଼ିଲା ସେ କୁର୍ତ୍ତୀଟା ହାତକୁ ମଧ୍ୟ ବହୁତ ନରମ ଥିଲା ପିନ୍ଧିବାକୁ ମଧ୍ୟ ବହୁତ ଆରାମ ଦାୟକ ଏବଂ ଲାଗୁଥିଲା ସେ କୁର୍ତ୍ତୀଟା ତା' କଲର୍ ଗୁରା ବହୁତ କଲର୍ଟା ତ ବଢ଼ିଆ ଲାଗୁଥିଲା ଜାମୁ କଲର୍ଟା ଥିଲା ସୂତାରେ ତିଆରି ହେଇଥିଲା ପିନ୍ଧିବାକୁ ମଧ୍ୟ ଆରାମ ଲାଗୁଥିଲା ଲାଇଟ୍କୁ ସେ କଲର୍ଟା ବଢ଼ିଆ ଲାଗୁଥିଲା ଜଣାପଡ଼ୁନଥିଲା ପାଞ୍ଚଶହଟଙ୍କା ଭଳି ବହୁତ ବଢ଼ିଆ ଲାଗୁଥିଲା କୁର୍ତ୍ତୀଟାକୁ ପିନ୍ଧିବାକୁ ମୋତେ ମୋ ସାଙ୍ଗପିଲା ମଧ୍ୟ ପଚାରିଥିଲେ କେଉଁଠି ଆଣିଛି ବୋଲି କୁର୍ତ୍ତୀଟାକୁ ମୁଁ କହିଥିଲି ମୁଁ ଏଇ ପାଖ ତାରିଣୀରେ ଯାଇ ଆଣିଛି ମୋତେ ବହୁତ ଖୁସି ଲାଗିଲା କି ସେ ମୋଠୁ ଶୁଣିକି ସେମାନେ ବି ଯାଇକି ତାରିଣୀରୁ ସେଇ କୁର୍ତ୍ତୀ ନେଇକି ଆଣିକି ଆସିଥିଲେ ମୁଁ ଯାହା ହେଉ କୁର୍ତ୍ତୀଟା କିନ୍ତୁ କମ୍ ଟଙ୍କା ଭଳି ଜମା ଲାଗୁନଥିଲା ପାଞ୍ଚଶହଟଙ୍କା କୁର୍ତ୍ତୀ ଭଳି ଜମା ଲାଗୁନଥିଲା ଚଉଦଶହ ପନ୍ଦରଶହ ଭଳି ଲାଗୁଥିଲା ବହୁତ ସୁନ୍ଦର ଥିଲା କୁର୍ତ୍ତୀ କୁର୍ତ୍ତୀଟା